ହାଲୋ ଭାଇ କ'ଣ ଖବର ଆଉ ଗାଁରେ ଆଉ କ'ଣ ତୁମର ଦେଖା ଦର୍ଶନ ନାହିଁ ଆଉ ତୁମେ କେଉଁଠି ଏଇନା ଅଛ ଆଉ କ'ଣ ଗାଁ ଛୁଟି ଛୁଟି ନାହିଁ ଗାଁକୁ ଆସିବନି ହଉ ଛୁଟି ନେଇକି ଆସ ଗୋଟେ କ'ଣ ଶୀତଦିନ ହେଲା ଗୋଟେ କ'ଣ ପ୍ରୋଗ୍ରାମ୍ ପତ୍ର କରିବା ପିକ୍ନିକ୍ ଟିକେ ଯିବା ଆଉ କ'ଣ ଚାକିରି ଖାଲି କରି ପଇସା ରୋଜଗାର କଲେ କ'ଣ ହବ ଆପଣ ଟିକେ ପୁଣି ଟିକେ ଏନଞ୍ଜୟ କରିବା ନା ନାହିଁ ହଉ ଆସ ଏଇ ରବିବାର ଆସ ମୁଁ ବି ରବିବାର ଛୁଟି ନେଉଛି ଗାଁକୁ ଯିବା ଆଉ ପୁରୀ ମାତାମଠ ଟିକେ ଗଲେ ବୁଲିବାକୁ ଭଲ ହୁଅନ୍ତାନି ହଁ ଯିବା ସକାଳୁ ଯିବା ମନ୍ଦିର ଟିକେ ବୁଲା ବୁଲି କରି ସେଠି ବଢ଼ିଆ ଅଛି ବଢ଼ିଆ ହେଇଛି ସେଠି ଦେଖିବା ସକାଳୁ ଯାଇଁ ବୁଲା ବୁଲି କରିବା ଫ୍ୟାମିଲି ନେଇକି ଯିବା ଗଲା ବୁଲା ବୁଲି କରିବା ଖାଇ ପିଇ ଆସିବା ଆଉ ଅବଢ଼ା ଖାଇବା ଟିକେ ପୁରୀରେ ବୁଲା ବୁଲି କରି ଆସିବା ଆଉ ନା କ'ଣ କହୁଛ ହଁ ଗୋଟେ ବୋଲୋରୋ ଭଡ଼ା କରିଦେବା ଆଉ ଯିବା ସମସ୍ତଙ୍କୁ ନେଇକି ଯିବା ଆଉ କ'ଣ ସମସ୍ତେ ଟିକେ ତୀର୍ଥ ଯାଆନ୍ତୁ ଟିକେ ପୁଣ୍ୟ ଅର୍ଜନ କରନ୍ତୁ ଆଉ ଆମେ ଖାଲି ଗଲେ କ'ଣ ହବ ସମସ୍ତେ ଯାଇକି ବୁଲା ବୁଲି କରିକି ଆସିବା ସକାଳୁ ବାହାରିକି ଯିବା ଆଉ ହଁ ସେମାନଙ୍କୁ ଆଉ ନ ନେଇକି ଏକା ଆଉ ଯାଇ ହବ ଆଉ କ'ଣ ସେ ବୟସ ଅଛି ଯେ ଏକା ଯାଇ ବୁଲିକି ଆସି ହବ ବ୍ୟାଚଲର୍ ବେଳେ ଏକୁଟିଆ ବୁଲୁଥିଲେ ଏବେ ତ ପରିବାର ଲୋକ ହେଲା ମାନେ ଗଲା ସମସ୍ତଙ୍କୁ ଧରିକି ବୁଲିବାକୁ ପଡ଼ିବ ଆଉ କ'ଣ ଆଉ ବୁଢ଼ା ବୟସ ହେଲେ ଆଉ କ'ଣ ବୁଲି ହବ କ'ଣ କହିଲେ ହଁ ସିଏପା ପ୍ଲସ୍ ଥ୍ରୀ ତା'ର ସରିଲା ସେ ଏବେ ମେଡ଼ିକାଲ କୋଚିଂ ନଉଚି ଭୁବନେଶ୍ୱରରେ ରହୁଛି ତା'ର ବି ଛୁଟି ଫୁଟି ଏତେ ମିଳୁନି ସିଏ ତ ଏଇ ଶୀତଦିନ ତା'ର କ'ଣ କଲେଜରେ ପିକ୍ନିକ୍ ହେଉଛି କ'ଣ ମନା କରୁଥିଲା ନିକି ଯିବନି ବୋଲି କହୁଥିଲା କହୁଥିଲା ତ ଆଉ ସିଏ ଆସିଲେ ଯିବା ଆଉ ବୁଲିକି ଟିକେ ଆସିବା ସମସ୍ତେ ଛୁଟି ପୁଅ ବି ଆସିବ ସେ ପୁଅ ଚାକିରି କରିନି ଭୁବନେଶ୍ୱରରେ ପୁଅର ବି ଛୁଟି ମିଳିଲା ଏକାଥରେକି ବୁଲିକି ଆସିବା ଆଉ କୁଆଡ଼େ ହଁ ହଁ ସମସ୍ତେ ଯିବେ ହଁ ହଁ ସମସ୍ତେ ଯିବେ ବା ଆଉ କ'ଣ କରିବା ଆସ ଏଇ ରବିବାରରେ ଆସ ଟିକେ ସେଠି ମାତାମଠ ଟିକେ ଯିବା ଆଉ ତ କୁଆଡ଼େ ଯାଇ ହଉନି ଯିବା ସେଇଠିକି ଟିକେ ବୁଲା ବୁଲି କରିକି ଖାଇ ପିଇକି ସନ୍ଧ୍ୟା ସୁଦ୍ଧା ହଁ ହଉ ଭାଇ ଠିକ୍ ଅଛି ତା'ହେଲେ ତା'ହେଲେ ଫିକ୍ସ କରନ୍ତୁ ଏଇ ରବିବାର ଦିନ ଆସିକି ପହଞ୍ଚିବେ ଏଇଠୁ ହଉ ଭାଇ ଠିକ୍ ଅଛି ହଉ ରଖୁଛି